ହଁ କୁହ ହଁ ଏ ତ ହଁ ହଁ ହଁ ଏ ହଉ କୁହ ବଡ଼ ପୁରା ଫୁଲ ନା ହାଫ୍ ହଁ କେତେଟା କହିବ ଆଠଟା

ହାଫ୍ ଗୋଟେ କରିବ ଦଶଟା କରିବ ନା ଅଧିକ କଲେ

କରିବ ହେଲେ ଦଶଟା କରିବ ନା କମ ପଇସା ହେଲେ ପଚାଶ ଟଙ୍କା ହେଲେ କେତଟା କେତେ ଲୋକକୁ କେତେଟା କରିବ ଶୁଣ ତାକୁ ପଚାଶ ଟଙ୍କା ତାଠୁ ଅଧିକ କଲେ ତିରିଶ ଟଙ୍କା ହେବ ହଁ ହଉ ହଉ ଆସିଲେ ଆସିଲେ ହଉ କରିବା କଥା ହଁ ହଉ କେତେ ଲୋକ ଆସିବ ଆସ ଆସିଲ ମୁୁଁ ତାହେଲେ କରିବା